ଆଗର୍ ଫଟୋମାନେ ସବୁ ଧଲା ଦିସୁଥିଲା ପେପର୍ ଫୋଟୁ ପୁରା ଥିସୁଥିଲା ଏବେ ଏବେ କଲରିଙ୍ଗ୍ ଫୋଟୁ ଆସିଲା ବହୁତ୍ ଭଲ୍ ଦିସୁଛେ ବହୁତ୍ ଭଲ୍ ଦିଶୁଛେ କ୍ୟାମେରାମାନେ ବି ବହୁତ୍ ଆସିଲା ସେ ବେଲେ କ୍ୟାମେରା ନେଇଥେଇ ସାଧା କ୍ୟାମେରା ଆରୁ ଫୋଟୁମାନେ ଧଲା ଦିସୁଥିଲା ପେପର୍ ପୁରା ଥିସୁଥିଲା ଏବେ ତ ବହୁତ୍ କଲରିଂ ଫଟୋ ଆସଲା ଦେଖବାକେ ବହୁତ୍ ସୁନ୍ଦର୍ ଲାଗୁଛେ ବହୁତ୍ ଭଲ୍ ଲାଗୁଛେ ଆରୁ ଫଟୋମାନେ ଏବେ ହେବାକେ ବି ବହୁତ୍ ଭଲ୍ ଲାଗୁଛେ ଆମେ ବହୁତ୍ ଫଟୋମାନେ ବି ହଉଛୁ ବହୁତ୍ ଫଟୋ ହେବାକେ ବି ଭଲ୍ ଲାଗୁଛେ ସୁଟିଂ କ୍ୟାମେରାମାନେ ବି ଆସଲା ସବୁ ଆସଲା ବହୁତ୍ ଭଲ୍ ଲାଗୁଛେ